ମ୍ୟାଡ଼ାମ୍ ନମସ୍କାର ବସନ୍ତୁ ମ୍ୟାଡ଼ାମ୍ ମ୍ୟାଡ଼ାମ୍ କ'ଣ କାମ ଥିଲା କି କା କାମ୍ ଥିଲା ମ୍ୟାଡ଼ାମ୍ ହଏ ଆମର ଗାଁନୁ ତ ମ୍ୟାଡ଼ାମ୍ ଖୁବ୍ ବାହାର ଖୁବ୍ ଇଟା ଅସୁ ଇଟା ହେଉଛେ କେମିତି କୁହ ମ୍ୟାଡ଼ାମ୍ ହଉ ମ୍ୟାଡ଼ାମ୍ ହୁଏ ମ୍ୟାଡ଼ାମ୍ ହୁଏ ଆମେ ତ ସରକାର ତରଫରୁ ଇଟା କରି ଦେଇଛୁ ଆରୁ ନିକେ ବାହାର୍କେ ଲୋକ ଶୌଚାଳୟ ବି ମଧ୍ୟ କରି ଦେଇଛନ୍ ହେଲେ କାଣା କରିବ ଏତେ ଲୋକ କହିଲେ ବି ନିକେ ପ୍ରଚାର ବି କରି ବୁଲୁଛୁ ମାଇକ୍ ଧରି ଧରି ପ୍ରଚାର ବି କରି ବୁଲୁଛୁ ହେଲେ କାଁ କର୍ବୁ ମ୍ୟାଡ଼ାମ୍ ହେଲେ ଯେତେ କହିଲେ ବି ଲୋକମାନେ ନାଇଁ ମାନ୍ବା ଶୌଚାଲୟନେ ବସ୍ ବୋଲି ବି ନାଇଁ ବସ୍ବାର୍ ବାହାର୍କେ ଏକା ଯାଉଛନ୍ନେ ମ୍ୟାଡ଼ାମ୍ କରୁଛୁ ତ ମ୍ୟାଡ଼ାମ୍ କାଁ ହେଲେ କହିବ କହି କହି ଦେଖୁଛ ତ ଆରୁ ଗୁଟେ ଗୁଟେ ଲୋକ ତ ଦଶ ଦଶ ଥର କହି ରଖୁଛୁ ମ୍ୟାଡ଼ାମ୍ ହେଲେ ସେ ବୁଝି ବି ନାଇଁ ପାର୍ବା ନେ ହଏ ମ୍ୟାଡ଼ାମ୍ କାଣା କହିବ ହେଲେ କେନ ଯେତେ କହିଲେ ବି ତ ସେମାନେ ନାଇଁ ମାନ୍ବାର୍ ମ୍ୟାଡ଼ାମ୍ କାଁ ବୋଲି ହେଲେ କହିବ ହଏ ମ୍ୟାଡ଼ାମ୍ କାଁ କର୍ବ ଆର ଗଛ ଗୁଛ ଥିଲା ଆମେ ବି ଜାନିଛୁ ଯେ ଗଛ ଗୁଟେ ଅକ୍ସିଜେନ୍ ପାଇସି ବୋଲି କା ଆମେ ବି ତ ଗଛରୁ ପି ମାନେ ବୁଲୁଛୁ ହେଲେ କା କରିବୁ ବାକି ଲୋକମାନେ ନିକେ ଗଛ ବୁଝିଲେ ତ ଗଛ କେଉଁ ରୁପେ ଗଛ ଗୁଟେ ରୂପ ନବ ସେ ଗଛ୍କେ ଦେଉଛନ୍ ମ୍ୟାଡ଼ାମ୍ କା ବୋଲି ହଏ ମିଟିଙ୍ଗ କରିବା ଆଗ ମୁଇଁ ଠୁଲାମି ଗାଁ ସାରା ସବକେ ଠୁଲାମି ବଡ଼ ବଡ଼ ଲୋକ ହଏ ଠିକ ଅଛି ମ୍ୟାଡ଼ାମ୍ ସଭ୍ୟ ୱାଡ଼ମେମ୍ବର ସତ୍ୟ ମୁଇଁ ଡକଉଛ ତୁ କାଲ୍କେ ମିଟିଙ୍ଗ କର୍ମୁ ଆରୁ କେନ୍ତା କରି ପ୍ରଦୂଷଣ ମୁକ୍ତ ହବା ବୋଲି କରି ଚେଷ୍ଟା କରୁଛୁ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ହଁ ହଁ ମ୍ୟାଡ଼ାମ୍ ମୁଁ କାଲ୍କେ ଏଟା କରିଦେଉଛେ ମ୍ୟାଡ଼ାମ୍ ହଁ ମ୍ୟାଡ଼ାମ୍ ରଖୁଛେ ରହୁଛେ ଆସ ଭାରି ହେଲ ତୁମେ ହଁ ମ୍ୟାଡ଼ାମ୍ ହଁ ରୁହ ତୁମେ ଯାଇପାର ମ୍ୟାଡ଼ାମ୍ ଯାଉଛି ଯାଅ ମ୍ୟାଡ଼ାମ୍